ହଁ ମୋ ମୋବାଇଲ୍ରେ ନ୍ୟୁଜ୍ଫିଡ଼୍ ପଢ଼ୁଛି ଏବଂ ଚ୍ୟାନେଲ୍ର ସଦସ୍ୟତା ନେଉଛି ଓ ଟି ଭି ଚ୍ୟାନେଲ୍ ନ୍ୟୁଜ୍ ପଢ଼ୁଛି ମୁଁ ଓ ଟି ଭି ଚ୍ୟାନେଲ୍ର ନ୍ୟୁଜ୍ ପଢ଼ିଥାଉଛି ମୁଁ